ଚାଷରେ ମୋର ପ୍ରିୟ ଦିଗ ହେଲା ହଳ କରିବା ଯୋଉଥିରେକି ମୁଁ ବହୁତ ଭଲ ଲାଗେ ମଧ୍ୟ ହଳ କରିବା ପାଇଁ ଏବଂ ହଳ ପ୍ରାୟତଃ ମୁଁ ବଳଦ ଦ୍ୱାରା କରିଥାଏ ଏବଂ ଆଜିକାଲିକା ଯୁଗରେ ହଳ ବ୍ୟତୀତ ଏ ସରି ବଳଦ ବ୍ୟତୀତ ବହୁତଗୁଡ଼ିଏ ଚାଷ ଉପକରଣ ଯେପରିକି ଟ୍ରାକ୍ଟର ହୋଇଗଲା ପାୱାର ଟିଲର ହୋଇଗଲା ଏମିତିି ବହୁତଗୁଡ଼ିଏ ଉପକରଣ ବାହାରିଲାଣି ଯେଉଁଥିରେ ସହଜ ଓ ସରଳ ହୋଇପାରୁଛି ହଳ କରିବାଟା ହଳ କରିବା ଦ୍ୱାରା ମୋର ବହୁତଗୁଡ଼ିଏ ହଳ କରିବା ଦ୍ୱାରା କସରତ ହୋଇପାରେ ଏବଂ ମୋତେ ଭଲ ଲାଗେ ହଳ କରିବା ପାଇଁ ଆଉ ଚାଷ କରିବା କହିବାକୁ ଗଲେ ମୁଁ ବହୁଗୁଡ଼ିଏ ପନିପରିବା ସହିତ ଅର୍ଥକାରୀ ଫସଲ ଯେପରି ଧାନ ହୋଇଗଲା ମୁଗ ହୋଇଗଲା ବିରି ହୋଇଗଲା ଏସବୁ ଫସଲ ଲଗାଇଥାଏ ଏବଂ ବହୁତଗୁଡ଼ିଏ ଖରିପ ଫସଲ ହୋଇଗଲା ଫସଲ ବିଭିନ୍ନ ପ୍ରକାର ଫସଲ କରି ନିଜକୁ ପ୍ରଣିତ କରିଥାଏ ହଳ କରିବାଟା ମୋର ପାଇଁ ବହୁତ ଭଲ ଲାଗେ ଏବଂ ଚାଷରେ ସବୁଠୁ ପ୍ରିୟ ଅଧିକ କହିବାକୁ ଗଲେ ହଳ ହିଁ ହେବ